ହୁଁ କ'ଣ ହେଲା କ'ଣ ହେଲା କୁହ କେମିତି ଭୁଲରେ ଚଢ଼ି ଥିଲ ହେଲେ ତୁମେ ଏକଚୁଆଲି ନାଇଁକି କୋଉଠି ଯିବାର ଥିଲା ହେଲେ କ'ଣ କରିବା ବୋଲି ଭାବୁଛ କୁହ ପଇସା ଏତେ ସାଙ୍ଗେ ସାଙ୍ଗେ ରିଟର୍ଣ୍ଣ କରିହେବ କି ବାବୁ ରିଟର୍ଣ୍ଣ କରିବାଟା କରିବୁ ସିନା ସେ ଇଏଟା ଅଛି କି ନାଇଁ ହଁ ସେଠି ତୁମର ମୋବାଇଲ ନମ୍ବର ମାଗିଛନ୍ତି କି ନାଇଁ ଆଉ ନମ୍ବର ଦଅ ତ ଏଇଟ୍ ଟୁ ଫୋର୍ ନାଇନ୍ ଥ୍ରୀ ଜିରୋ ଏଇଟ୍ ନାଇନ୍ ସେଭେନ ଫୋର୍ ଟିକେ ଲାଇନ୍ରେ ରୁହ ହେ ମୁଁ ଲଗଇନ୍ କରି ଦେଖୁଛି ନାଇଁ ନାଇଁ ଏଇଟା ମୋର ପାଖରେ ହେବ ନାଇଁ କ'ଣ ପାଇଁ ବୋଇଲେ ତୁମେ ଅଲଗା କଣ୍ଡକ୍ଟରରେ ଇଏ କରିଛ କି ନାଇଁ ଚାର୍ ଚାର୍ ମେସିନ୍ରେ ମୁଇଁ କଥା ହୋଇକିନା ସେ କଣ୍ଡକ୍ଟରକୁ କଥା ହୋଇକରି ତୁମର ଅଧା ପଇସା ବି ରିଟର୍ଣ୍ଣ କରିବା ପାଇଁ କହିବି ତାଙ୍କୁ ହେଲା ବାକି ଏବେ ସାଙ୍ଗେ ସାଙ୍ଗେ ହେବ ନାଇଁ ସନ୍ଧ୍ୟାରେ ଆଗ ଅଧା ପଇସା ଇଏ କରିହେବ କେମିତି କରି ଯିବ ବୋଲେ ଏବେ ଆମର ବସ୍ରେ ପଳେଇବ ବାପଡ଼ାହାାଣ୍ଡି ଓହ୍ଲେଇବ ବୋଲିଥିଲି ତାପରେ ସେଠିରୁ ପଳେଇବ କଷା କୁମଟେ ଯିବ ପରା ଜୟପୁର ଯିବ ହେଲେ ଆମର ବସ୍ ତ ଉମରକୋଟ ଲାଇନ ଯାଉଛି ତୁମେ ପାପଡ଼ାହାଣ୍ଡିରେ ଓହ୍ଲେଇଲା ପରେ ସେଠାରୁ ଆଉ ଗୋଟେ ବସ୍ ଟିକେଟ୍ କରି ପଳେଇବ ନହେଲେ ଜୟପୁର ପାପଡ଼ହାଣ୍ଡିରୁ ଆସିଥିବ ସିଆଡ଼େ ଉମରକୋଟ ପଟରୁ ଆସିଥିବ ବସ୍ଯାକ ହୁଁ ହୁଁ ହୁଁ ଠିକ୍ ଅଛି ହେଲା ନେକ୍ସଟ ବୋଲେ ଏବେ ଗୁପ୍ତା ଗୋଟେ ଅଛି ସିଟ୍ ଖାଲିଥିବ ତୁମେ ଜଣେ ଯାଉଛ ପରା ଜଣେ ଟିକେଟ କରିଥିଲ ପରା ଆରେ ମୁଁ ଗୋଟେ ସିଟ୍ ପାଇଁ କହିଦେବି କଣ୍ଡକ୍ଟରକୁ ପେମେଣ୍ଟ ବୋଲେ ଅଧା ତ କଟିଙ୍ଗ ହେବ ଏକା ମୋଡ୍ରେ ନାଇଁ ଭାଇ ଆମେ ମିଶା ତ ବିଜିରେ ରହୁଛୁ ତୁମର କଥା ବୁଝିବୁ କି ଆମେ ହଉ ଠିକ୍ ଅଛି ଦେଖିବା ଇଏ ମୁଁ ତୁମକୁ ଇଏ କରି କିିନା ସଣ୍ଡେ ଭିତରେ ପେମେଣ୍ଟ କରେଇବି ଅଧା ପଇସା କି କରିବା ହେଲା ହଉ